ହଁ ମ୍ୟାଡ଼ାମ୍ ଜିନ୍ସ ଗୋଟେ ଦେଖାନ୍ତୁ ତ ଥାର୍ଟି ସାଇଜ୍ର ମ୍ୟାଡ଼ମ୍ ହଁ ଆଉ ଗୋଟେ ଦେଖାଇଲେ ଆଉ ଗ୍ରେ କଲର୍ର ଗୋଟେ ଦେଖାନ୍ତୁ ମାନେ ଗ୍ରେ କଲର୍ର ପସନ୍ଦ ଅଛି ନା ତ ଗ୍ରେ କଲର୍ର

ହଁ ଭଲ ଅଛି ଯେ ଆଉ କିସ କେମିତି କେତେ ରେଟ୍ ହଁ ମ୍ୟାଡ଼ାମ୍ ଆଉ ଗୋଟେ ଦେଖାନ୍ତୁ ତ ଆଉ କମ ରେଟ୍ବାଲା ସେମିତି ଆଉ ନାହିଁ ନି ଏ ଗ୍ରେ କଲର୍ର ଆଜ୍ଞା କେତେ ଅଛି ତା'ହେଲେ ଡିସ୍କାଉଣ୍ଟ୍ ଏଇ ଇଏ କଲର୍ରେ ଆଉ ଠିକ୍ ଅଛି ତା'ହେଲେ ମ୍ୟାଡ଼ାମ୍ ଆଉ ଆଉ ନାଇଁ ନାଇଁ ସେମିତି ଆଉ ଅଲଗା ମାନେ କିସ କହିବି ଆଉ ଗୋଟେ ମାନେ ଲେଡ଼ିଜ୍ର ବି ଲେଡ଼ିଜ୍ର ଗୋଟେ ଦେଖାନ୍ତୁ ଆଉ ମାନେ ଅଲଗା କଲର୍ର ଦେଖାଇବେ ସେଇଟା ଗ୍ରିନ୍ କଲର୍ର ଦେଖାନ୍ତୁ ଆଉ ଗୋଟେ ହଁ ଜିନ୍ସ ହଁ ଏଇଟା କେତେ ସାଇଜ୍ ଆଜ୍ଞା ଆଜ୍ଞା ଭଲ କ୍ଵାଲିଟି ନା ଆଉ କିସ କେମିତି ୟାର କେମିତି ଡିସ୍କାଉଣ୍ଟ୍ କିଛି ସେମିତି ଅଛି ନା ନାହିଁ କେତେ କହିଲେ ଆଜ୍ଞା ଭଲ ହୋଇଛି ଯେ ମୁଁ ଟିକିଏ ଦେଖେ କେମିତି ସିନ୍ଥେଟିକ୍ ଅଛି ନା ନାହିଁ ଆଉ ତା'ହେଲେ ଟୋଟାଲ୍ କରି ଦିଅନ୍ତୁ କେତେ ହେବ କେତେ ଭିତରେ କିସ ଟପ୍ ଆପଣଙ୍କର ଦେଖାନ୍ତୁ ତ କେମିତି ଅଛି କେମିତି ଡିଜାଇନ୍ ହଁ ସେଇଟା ସେଇ ଉପରଟା ଦେଖାନ୍ତୁ ତ ସେଇ ଉପରେ ଯେଉଁ ଅଛି ସେଇ ସେକେଣ୍ଡ୍ ଥାକ ସେକେଣ୍ଡ୍ ଥାକରେ ଯେଉଁଟା ଅଛି ସେଇଟା ନା ନା ତା'ର ଡାହାଣ ପଟେ ଯେଉଁଟା ଅଛି ସେଇଟା ସେଇ ସେଇଟା ହଁ ସେଇ ୟେଲୋ କଲର୍ର ହଁ ସେଇଟା ହଁ ଆଜ୍ଞା ଆଉ ସାର୍ଟ୍ ଗୋଟେ ଦେଖାନ୍ତୁ ତ ଏଇ ମାନେ କିସ କହିବି ମାନେ ଟିକିଏ ଲାଇଟ୍ କଲର୍ର ସାର୍ଟ୍ ଗୋଟେ ଦେଖାଇଲେ ଫର୍ମାଲ୍ ସାର୍ଟ୍ଟା ହଁ ଭଲ ଅଛି ଆଉ ଛୋଟ ଛୁଆମାନଙ୍କର ପାଇଁ ଆଉ କ'ଣ ଆପଣଙ୍କ ପାଖରେ କିଛି ନୂଆ ସେମିତି ପ୍ରଡ଼କ୍ଟ ନାହିଁନା ଆପଣଙ୍କର ଏଇ ନୂଆ ଯେମିତି ଟ୍ରେଣ୍ଡିଙ୍ଗ୍ ଟ୍ରେଣ୍ଡିଙ୍ଗ୍ରେ ଚାଲିଥିବ ଯେଉଁଟା ସେମିତି ୟାର ଟପ୍ ସହିତ ସବୁ ମାନେ ଟୋଟାଲ୍ ମିଳିବ ନା ସେମିତି ହଁ ଆଉ ହଁ ଆଉ ୟାର ରେଡ଼୍ ରେଡ଼୍ କଲର୍ ନାହିଁ ନା ଏଇ ଛୋଟ ପିଲାମାନଙ୍କର ଏଟା ଯେଉଁ ଦେଲେ ଏଇଟା ଆଉ ଉପରେ ଯେମିତି ଫୁଲ ଫୁଲ ଥିବ ସେମିତି ଆପଣଙ୍କ ପାଖରେ ନାହିଁ ନା ଟପ୍ରେ ହଁ ହଁ ହଁ ହଁ ହଉ ଠିକ୍ ଅଛି ମ୍ୟାଡ଼ାମ୍ ଡିସ୍କାଉଣ୍ଟ୍ କରି ଦିଅନ୍ତୁ ତା'ହେଲେ କେତେ ଟୋଟାଲ୍ କରି ଦିଅନ୍ତୁ ଆଜ୍ଞା